ମୁଇଁ ତ ବଗିଚା କାମ୍ କର୍ବାର୍ ତ ହେଲାନ ଚାର୍ ବର୍ଷ ହେଲାନ ମୁଇଁ ବହୁତ୍ ଭଲପାଏସିଁ ବଗିଚା କାମ୍ କରବାଲାଗି ଫୁଲ୍ ଗଛ୍ ସବୁ ଲଗେଇଛେଁ ଇହାଦେ ବି ଲଗେଇଚେଁ ଖରା ବର୍ଷା ସବୁ ନହଲେ ମୋର୍ ବଗିଚା କାମ୍ ମତେ ବହୁତ୍ ଭଲ୍ ଲାଗ୍ସି ଆଉ ମୁଁ ଭଲ୍ କରି ସୁରକ୍ଷିତ୍ ହିସାବେ ରଖ୍ସିଁ କାମ୍ ତ କର୍ବାର୍ ଲାଗି ସେ ଫୁଲ୍ ବଗିଚା ହଉ ଜଣା ବି ହଉ